ଓଡ଼ିଶାରେ କୃଷି ନିୟନ୍ତ୍ରଣ କରୁଥିବା ତ ସାଧାରଣତଃ ଆମର ସୋସାଇଟି ସୋସାଇଟି ଆମର ସୋସାଇଟି ଯେଉଁଟା ମାର୍କେଟିଂ ଯେଉଁଟା ଇଏ କରାଯାଏ ଆଉ ସରକାରଙ୍କର ଜଳସେଚନଟା ଆଉ ଇଏ ଜମି ଅଧିଗ୍ରହଣ ସେଇଟା କରିକିନି ସେଇଟା ସୋସାଇଟି ମାଧ୍ୟମରେ ସେଇଟା କରାଯାଏ ଜଳସେଚନଟା ତ ବହୁତ ସରକାର ଆମର ଇଏ କରନ୍ତି ଆଉ ଋଣ ବି ଯେଉଁ କୃଷିକ୍ଷେତ୍ରକୁ କୃଷକମାନଙ୍କୁ ସାଧାରଣତଃ ଛୋଟ ଛୋଟ ଋଣ ଆକାରରେ ବି ଦେଇକିନି ସେଇଟାକୁ ଆଗକୁ ଆଗକୁ ଡେଭଲପ୍ କରି ନିଅନ୍ତି